ଭାରତର ସଂସ୍କୃତି ଏବଂ ପରମ୍ପରା ବହୁତ ସୁଦୁଢ଼ ରହିଛି କାରଣ ଭାରତର ସଂସ୍କୃତି ବହୁତ ଉନ୍ନତ କାରଣ ଭାରତର ହେଉଛି ବିଭିନ୍ନତା ଭିତରେ ଏକତା ଏକ ବଡ଼ ମହାନ ପରମ୍ପରା ଭାବରେ ରହିଛି ଭାରତର ସଂସ୍କୃତି ଭିତରେ ଆମେ ଯଦି ଦେଖିବା ଯୌଥ ପରିବାର ଯୌଥ ପରିବାରର ଏହା ହେଉଛି ଯେ ଭାଇମାନେ ବଡ଼ ହେଲେ ମଧ୍ୟ ସେମାନେ ଏକାଠି ଏକାନ୍ନବର୍ତ୍ତୀ ପରିବାର ଭାବେ ରହିଥାନ୍ତି ଏବଂ ସେଥିରେ ସମସ୍ତେ ସମସ୍ତଙ୍କୁ ସହଯୋଗ କାମନା କରିଥାନ୍ତି ଆଉ ଯୌଥ ପରିବାରର ମୁଖ୍ୟ ହେଉଛି ସେମାନେ ମିଳିମିଶି ସବୁ ପ୍ରକାର କାମ କାର୍ଯ୍ୟ କରନ୍ତି ଏବଂ ବଡ଼ମାନଙ୍କୁ ସେମାନେ ମଧ୍ୟ ସମ୍ମାନ ଦେଇ ଶିଖିଥାନ୍ତି ଆଉ ଭାରତର ଅନ୍ୟ ଏକ ପରମ୍ପରା ଆଉ ସଂସ୍କୃତି ଭିତରେ ବିଭିନ୍ନ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ ବାର ମାସରେ ତେର ପର୍ବ ମଧ୍ୟ ପାଳନ କରାଯାଏ ପିତୃ ପୁରୁଷଙ୍କୁ ମଧ୍ୟ ଶ୍ରାଦ୍ଧ ଦିଆଯାଏ ଆଉ ଭାରତର ଏକ ମହାନ ସଂସ୍କୃତି ଭିତରେ ଯେଉଁ ମ୍ୟାରେଜ ବା ବିଭାଘର ହୁଏ ସେ ବିଭାଘର ପାଇଁ ଯାହା ବଡ଼ ଲୋକମାନେ ସ୍ଥିର କରନ୍ତି ସେଥିରେ ପୁଅଝିଅମାନେ ସେମାନଙ୍କର ମତାମତ ସାବ୍ୟସ୍ତ କରିଥାନ୍ତି ଏବଂ ସେମାନେ ମନମୁଖୀ ବିବାହ କରନ୍ତି ନାହିଁ ଆଉ ଯୌଥ ପରିବାରର ଅନ୍ୟ ଏକ ଦିଗ ହେଲା ଯେ ଯେତେବେଳେ ପରସ୍ପରର ବିପଦ ଆପଦ ପଡ଼ିଥାଏ ବା ବିଭିନ୍ନ ଅସୁବିଧା ପଡ଼ିଥାଏ ସମସ୍ତେ ସେଥିରେ ଏକାଠି ବସି ସେ ସମସ୍ୟାର ସମାଧାନ କରିଥାନ୍ତି ଆଉ ବଡ଼ମାନଙ୍କୁ ଯେଉଁ ସମ୍ମାନ ଦେଇ ଶିଖିଥାନ୍ତି ସେମାନେ ପରମ୍ପରା ଭାବରେ ଦେଖିଲେ ଯେ ତାଙ୍କର ପୂର୍ବ ପୁରୁଷ ତାଙ୍କର ବାପା ତାଙ୍କର ଜେଜେ ବାପାଙ୍କଠାରୁ ସେମାନେ ଏଇ ଯେଉଁ ବଡ଼ମାନଙ୍କୁ ସମ୍ମାନ ଦେଇ ଶିଖିଥାନ୍ତି କାରଣ ବଡ଼ମାନଙ୍କୁ ଯଦି ସମ୍ମାନ ଦେଇ ନ ଶିଖିବା ସେମାନେ ପିଲାମାନେ ବିଭିନ୍ନ ଅବାଟରେ ମଧ୍ୟ ପଳାଇ ଯିବାର ପପଳାଇ ଯିବାର ନଜିର ରହିଛିତେଣୁ ଆଉ ଗୋଟିଏ ବଡ଼ ପରମ୍ପରା ହେଉଛି ପିତୃପୁରୁଷମାନଙ୍କୁ ଯେଉଁ ଶ୍ରାଦ୍ଧ ଦିଅନ୍ତି ସେହିଟା ବର୍ଷରେ ସମସ୍ତେ ଏକାଠି ହୁଅନ୍ତି ଏବଂ ସେହି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ମନସ୍କାମନା ପୂରଣ କରନ୍ତି